ହଁ ଯେଉଁ ବୃଦ୍ଧ ଲୋକ ଅଛନ୍ତି ବୃଦ୍ଧ ଜନସଂଖ୍ୟାର ସମ୍ମୁଖୀନ ଯେଉଁ ହେଉଛନ୍ତି ଆଜିକାଲି ବୃଦ୍ଧ ବୃଦ୍ଧାମାନେ କେମିତି ସୁଯୋଗ ପାଇବେ ତାଙ୍କର ବୟସ ହେଇଗଲେ ସେମାନେ କେମିତି ଚାଲିବେ କେମିତି ରହିବେ ତାଙ୍କ ପାଇଁ ଗୋଟେ ସାହାଯ୍ୟ ହେବା ଦରକାର ଏବଂ ତାଙ୍କ ତାଙ୍କୁ ବହୁତ ସୁବିଧା ଦେବା ଦରକାର କାହିଁକି ହେଲେ ତ ତାଙ୍କମାନେ ଏତେ ଅବସ୍ଥାରେ ଥାଆନ୍ତି ଯେ ତାଙ୍କର ଘରଲୋକ ବି କେହି ବୁଝିବେନି ଅନ୍ୟ ପିଲା ଯଦି ଛାଡ଼ିକି ଯିବ ତାହେଲେ ସିଏ ଜଣେ ଘରେ ରହିକି ଚଳା ଚକଟା ହେଇକି ଥିବ ଆଜିକାଲି ଅଲଗା ଦେଶ ମାନଙ୍କରେ ଆଶ୍ରମରେ ରହିକି ବୁଢ଼ା ଅବସ୍ଥାରେ ଆଶ୍ରମରେ ରହିବା ପାଇଁ ପଠେଇ ଦେଉଛନ୍ତି ତାଙ୍କର ଘର ଲୋକ ପୁଅ ହଉ ବା ଝିଅ ହଉ ସେ ଚାକିରି କଲାବେଳେ ସେ ପୁଅ ଆଉ ତା' ବାପାକୁ ପଚାରେନି ସେ ବୃଦ୍ଧା ଅବସ୍ଥାରେ କେଉଁ ଅବସ୍ଥାରେ ବୁଲୁଛି କାହାକୁ ଜଣା ନଥିବ ତେଣୁକରି ଆମର ଟ୍ରାଞ୍ଜିଷ୍ଟର ଟ୍ରାନ୍ସଜେଣ୍ଡର ଜାତୀୟର ପାରିବାରିକ ଲାଭ ଯୋଜନା ଯେମିତିକି ଆମର ଅନ୍ନପୂର୍ଣ୍ଣା ବା ଅନ୍ନପୂର୍ଣ୍ଣା ଯୋଜନା ହଉ ବା ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ହଉ ପେନ୍ସନ୍ ଯୋଜନା ଆଦି ତାକୁ ଯୋଗାଇ ଦେବା ଉଚିତ